ଶିକ୍ଷିତ ହେବା ପାଇଁ ଜୀବନରେ କିପରି ସାହାଯ୍ୟ କରେ ମାନେ ସେ ଜଣେ ପାଠ ପଢ଼ି ଶିକ୍ଷିତ ହେଲେ ତାକୁ ବାହାର ଦେଶ ଦୁନିଆ ବିଷୟ ରେ ଜଣା ପଡ଼େ ଏବଂ ଲୋକ ସହିତ କଥ ଲୋକ ମାନଙ୍କ ସହିତ ଭଲ ବ୍ୟବହାର କରେ ଏବଂ ଭଲ ଚାକିରୀ ଖଣ୍ଡେ ପାଇଥାଏ ଅଶିକ୍ଷିତ ହେଲେ ସେ କୌଣସି ଜିନିଷ ପଢ଼ି ପାରେନି ଲୋକଙ୍କ ପାଖରେ ଖରାପ ବ୍ୟବହାର କରିଥାଏ ଏବଂ ଏବଂ ସବୁ ଜିନିଷ ରୁ ବଞ୍ଚିତ ହୋଇଥାଏ ଯେପରିକି କୌଣସି ଜାଗାରେ ଗୋଟିଏ କିଛି ଗୋଟିଏ କିଛି ଫେଷ୍ଟିବାଲ୍ କି କିଛି ହେଲା କିଛି ଦରକାର ହେଲା ସିଏ ଯାଇ ଯୋଗ ଦେଇ ପରେନି କି ଭାଷଣ ଫାସଣ ଦେଇପାରିବନି କିଛି ଦେଲେ ପଢ଼ି ପାରିବିନି ଏବଂ ଚାରି ପାଞ୍ଚ ଛଅ ଜଣ ଲୋକ ଯଦି ବସି ପାଠ ପଢ଼ୁଆ ଲୋକ ବଇଥିବେ ସେ ସେଠି ଯିବାକୁ ଡରିବ ତେଣୁ ଶିକ୍ଷିତ ଅଶିକ୍ଷିତ ଭିତରେ ଏ ଏହି ଫରକ ଅଶିକ୍ଷିତ ଲୋକ ମାନେ ଚାକିରୀ ପାଇପାରିବେନି ଏବଂ ଶିକ୍ଷିତ ଲୋକ ପାଠ ପଢ଼ି ଭଲ ଚାକିରୀ ପାଇବେ ଏବଂ ସିଏ ଆଜାଦ ରେ ରହିବେ ପାଠ ପଢ଼ିବା ସବୁଠାରୁ ଶ୍ରେଷ୍ଠ